ମୋର ଜଣେ ପ୍ରିୟ ଲେଖକ ଅଛନ୍ତି ବଳରାମ ଦାସ ବଳରାମ ଦାସ ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର ସେ ଲକ୍ଷ୍ମୀ ପୁରାଣ ବହିଟି ଲେଖିଥିଲେ କେଉଁ ବିଧିରେ କ'ଣ ସବୁ ପୂଜା କଲେ କ'ଣ ହୁଏ ଲେଖିଥିଲେ ତାଙ୍କର ଲେଖାରେ ଲକ୍ଷ୍ମୀ ପୁରାଣ ବହିଟି ବହୁତ ଅନ୍ୟତମ କାରଣ ଘରର ସ୍ତ୍ରୀ ଲୋକମାନେ ମାଣବସା ଗୁରୁବାର ଦିନ ଘରକୁ ଲକ୍ଷ୍ମୀ ଆଣିବା ପାଇଁ ମାଣ ଓଷା କରିଥାନ୍ତି ଲକ୍ଷ୍ମୀ ପୁରାଣ ବହିଟିକୁ ପଢ଼ିଥାନ୍ତି ବଳରାମ ଦାସ ଘରେ ଘରେ ପରିଚିତ ବଳରାମ ଦାସ ହେଉଛନ୍ତି ଓଡ଼ିଆର ଗୌରବ ଅଟନ୍ତି